ମଏଲା ପୋଷାକ୍ ଧୁଇବାର୍ ଲାଗି ବନ୍ଧ୍କେ ଯାଏସି ନି ହେଲେ ଘରେ ଧୁଇସିଁ ଘରେ ଟେପ୍ ୱାଟର୍ରେ ମୁଇଁ ସେ ଗୁଟେ ବାଲ୍ଟିନ୍ରେ ପାଏନ୍ ନେସି ଆର୍ ସେଥିରେ ସରଫ୍ ଦେସି ସରଫ୍ ଦେଇ ସାର୍ଲା ପରେ ସେଟାକେ ଫେପଲ୍ କର୍ବାର୍ ତକ୍ ଏନ୍ତା ଘାଟିଦେସି ତାର୍ପରେ ସେ ଯେନ୍ ମଏଲା ପୋଷାକ୍ ଥିବା ସେଟାକେ ମୁଁ ସେନେ ପକେଇ ଦେସିଁ ପକେଇ ଦେଲା ପରେ କିିନି ତାର୍ ଭଲ୍ କରି ଏନ୍ତା କରି ମିଶେଇ ଦେଲା ପରେ ତିରିଶ୍ ମିନିଟ୍ ତକ୍ ରଖିଦେସିଁ ତିରିଶ୍ ମିନିଟ୍ ରଖିଦେଲା ପରେ ସେ ସାର୍ଟ୍ ପ୍ୟାଣ୍ଟ୍କେ ସେଟା ବାହାର୍ କରାସି ଏନ୍ତା କାଚି ଦେସି କାଚି ଦେସି ଚିପି ଦେସି ପିଟି ପୁଟା ଦେସି ତାପରେ ପିଟି ପୁଟା ସାର୍ଲା ପରେ ତାହାକେ ଫେର୍ ପେନ୍ ଆନିକରି ତାହାକେ ଟିକେ ଧୁଇ ଦେସି ଧୋଇ ସାରିଲା ପରେ ଫେର୍ ହେନ୍ତା ଧୁଇ ଧୁଆ ଦେସି ହେନ୍ତାକରି ଦୁଇ ତିନ୍ ଥର୍ ଧୁଇ ଦେସିଁ ଦୁଇ ତିନ୍ ଥର୍ ଧୁଇ ଦେଲା ପରେ ତାପରେ ସେଟା ଚିପି ଚୁପା କରି ତାର୍ ପରେ ଖରାରେ ସୁକେଇ ଦେସି ଆର୍ ଯଦି ବର୍ଷା ମାସେ ଯଦି ଯଦି ଶୁକଉଚେଁ ବଲେକିନି ସେଟା ବର୍ଷା ମାସେ ଟିକେ କମ୍ ଖରା କର୍ସି ଆର୍ ଘାଏ ସଦା ହେଲେ ବର୍ଷୁ ଥିସି ବଏଲେ ସେଟାକେ ମୁଇଁ କିିନି ସେ ଘରେ ପଙ୍ଖା ଚଲିଇ କରି ଶୁକେଇ ଦେସିଁ ଆରୁ ଖରା ମାସେ ତ ମୁଇଁ ଡାଇରେକ୍ଟ୍ ହେଟା ଖରାରେ ଶୁକେଇ ଦେସିଁ ସକାଲ ବେଲିଆ ଆରୁ ବେଲା ତକ୍ ନି ରଖେ ସକାଲ୍ ବେଲିଆ ଏନ୍ତା ବାର୍ ବଜା ତକ୍ ରଖ୍ସିଁ ଆର୍ ସେଟାକେ ଆନି ପକାସିଁ ଆର୍ ସେଟାକେ ଖରେ ଥୋଇଦେସିଁ ନିହେଲେ ସେ କଲର୍ ଛାଡ଼ିଯିବା ବୋଲିିକରି ଆର୍ ଶୀତ୍ ମାସେ ଯେ ସେ ଦଶ୍ରୁ ଚାର୍ ବଜା ତକ୍ ମୁଇଁ ଏନ୍ତା ଶୁଖେଇ ଦେସିଁ ଆର୍ ସେତାକେ ଘର୍କେ ଆନ୍ସିଁ ଆର୍ ଥୋଇ ଦେସିଁ ଶୀତ୍ମାସେ ସେ କୁହୁଡ଼ିଆପାଗ୍ ବୋଲିିକରି ସଦାବେଲେ ନିରଖେ ହେନ୍ତା କରି ମୁଇଁ ଶୁଖାସିଁ ଆରୁ ପେନ୍ କମ୍ ବ୍ୟବହାର୍ କର୍ବାର୍ ଲାଗି କିିନି ସେ ସେ ଗୁଟେ ଯେତେ ପେନ୍ ଦର୍କାର୍ ଯେତେ କପ୍ଡ଼ାକେ ସେତେ ପାଏନ୍କେ ଗୁଟେ ବାଲ୍ଟିନେ ନେଇକରି ସେ ସରଫ୍ ଟିକେ ଦେମା ସେ ସରଫ୍ ଦେଇ ସାର୍ଲା ପରେ ସେଦିନ କପ୍ଡ଼ା ଦେଇଦେମା କପ୍ଡ଼ା ଦେଇ ସାରିଲା ପରେ ସେଟାକେ ଭଲ୍ କରି ପିଟି ପୁଟା ଦେମା ପିଟି ପୁଟା ଦେଇ ସାର୍ଲା ପରେ ସେ ତାପରେ ସେଟା ସେ ସରଫ୍ ପେନ୍କେ ଫିକିଦେମା ତାର୍ ପରେ ଯେତେ ପାଏନ୍ ହେବାକିନି କମ୍ ପେନ୍ ଆନ୍ମା ସେ କମ୍ ପେନ୍ରେ କିିନି ସବୁକେ ଦେଇଦେମା ଦେଇ ସାର୍ଲା ପରେ ସେଟାକିନି ସେ ଧୁଇ କରିକିନି ଚିପି ଦେମା ଯେନ୍ତାକିନି କମ୍ ପେନ୍ ଖର୍ଚ୍ଚ ହେବା ଚିପି ଦେମା ହେଲା ଯେତେ ଫେପଲ୍ ସେବୁ ପଲେଇଯିବା ଫେପଲ୍ ପଲେଇ ଫେପଲ୍ ପଲେଇ ଗଲାପରେ କିିନି ସେଥିରେ ତ ଆଉ ପେନ୍ ଆନ୍ମା ଆର୍ ସେଥିରେ କିିନି ଯେନ୍ ଫେପଲ୍ ପଲେଇଥିବା ବଲେ କମ୍ ପେନ୍ ୟୁଜ୍ ହେବା ସେ ପେନ୍ କି ଆମେ ସେଥି କପ୍ଡ଼ା ପକେଇଦେମା କପ୍ଡ଼ା ପକେଇ କରି ଚିପିଦେମା ଆଉ ହେନ୍ତା କରି ଆମେ କମ୍ ପେନ୍ ବ୍ୟବହାର କରି କରି ଜଲକେ ନଷ୍ଟ କର୍ବାର୍ରୁ ରକ୍ଷା ପାଏମା